ଚାରି ଜାନୁଆରୀ ଉଣେଇଶି ଶହ ସତାଅଶୀ ପନ୍ଦର ଅକ୍ଟୋବର ଦୁଇ ହଜାର ପନ୍ଦର ସତେଇଶି ଡିସେମ୍ବର ଦୁଇ ହଜାର ଅଠର ଫେବୃୟାରୀ ଉଣେଇଶି ଶହ ସତାନବେ ଉଣେଇଶି ଜୁଲାଇ ଦୁଇ ହଜାର ବାର